ହ୍ୟାଲୋ ହଁ ମ୍ୟାଡ଼ାମ୍ କୁହନ୍ତୁ ଆପଣ ଇଲେକ୍ଟ୍ରି ଇଏ ୱାସିଂ ମେସିନ୍ ଗୋଟେ ଆମେ ଆଣିବାକୁ ଚାହୁଁଛୁ ତ ହଁ କେତେ ଟଙ୍କା ଖଣ୍ଡେ ପଡ଼ିବ କେମିତି ଅଛି ୱାସିଂ ମେସିନ୍ ହଁ ହଁ ଯେ ଆମର ଏଇଠି ଟିକିଏ ଭୋଲ୍ଟେଜ୍ ଟିକିଏ କମ୍ ଆସୁଛି ଷ୍ଟେବିଲାଇଜ୍ ଦେବାକୁ ପଡ଼ିବ ନା କ'ଣ ହଁ ହଁ ହଁ ହଁ ନାଇଁ ଭଲ ଅଛି ତ ୱାସିଂ ମେସିନ୍ ନା ହଁ ସାମସଙ୍ଗ୍ର ହଁ ଏଲ୍ଜିର ହେଲେ ଅଛି କି ହଁ ହଉ ମୁଁ ଯିବି କାଲି ପହରଦିନ ଯିବି ଦେଖାଦେଖି ବୁଝାବୁଝି କରିବି କେଉଁ ଇଏରେ ଅଛି ତାକୁ ଧରିକି ହଁ ହଁ ଭଲ ଯେଉଁଟା ଆସୁଛି ସେଇଟା ଇଏ କରିବା ଷ୍ଟେବ୍ଲେ ସାଙ୍ଗରେ ଆମର କମ୍ ରହୁଚି ଷ୍ଟେବ୍ଲେଜର୍ ନ ଲଗାଇଲେ ହେବନି ଆଉ ହଁ ହଁ ଆଜିକାଲି ସବୁ ନେଇି ସବୁ ନକଲେ ହେବନି ହଁ ଘର ହେଲା ମାନେ ସବୁ ଜିନିଷ ଦରକାର ନାଇଁ ଆମର ଇନ୍ଭେଟର୍ ହେଲେ ଅଛି ଯେ ଇନ୍ଭେଟର୍ କନେକ୍ସନ୍ରେ ଯଦି